ହାଁ କିଏ ପ୍ରକାଶ କହୁଛ ହଁ ଭାଇ ହଁ ମୁଁ ଏହି ଯେଉଁ ଖାଇବା ପାଇଁ ଅର୍ଡ଼ର କରିଥିଲି ଭାତ ଡାଲି ମାଂସ ଆଉ ଖଟା ହଁ ସେଇଟା ଟିକିଏ ବାତିଲ୍ କରିଦେବ ଭାଇ କାହିଁକିନା ମୁଁ ଟିକିଏ ଘରେ ଏବେ ଜଷ୍ଟ ରହିପାରିବିନାହିଁ ମୋ' କାମ ଟିକିଏ ସାଙ୍ଗେ ସାଙ୍ଗେ ପଡ଼ିଲା ହଁ ହଁ କ'ଣ ହଁ କ'ଣ କରିବା ଭାଇ ମୋର କାମ ଟିକିଏ ସେମିତି ସିରିୟସ୍ ଏମିତି ଇଏ ହେଲା ହଁ ଠିକ୍ ଅଛି ଆଜି ନଆଣି କାଲି ଆଣିବା ଆଉ କାଲି କରିଦେବା ହେଉ ରଖୁଛି ଭାଇ ଆଁ ଠିକ୍ ଅଛି